ଆମ ଗ୍ରାମାଞ୍ଚଳରେ ଲୋକ ମାନେ କ୍ରିକେଟ୍ ଖେଳି ବହୁତ ଉପକୃତ ହୁଅନ୍ତି ଏବଂ ବାହାରକୁ ମଧ୍ୟ ଲୋକ ମାନେ ଦେଖିବାକୁ ଆସନ୍ତି ନ୍ୟୁଜ୍ ରିପୋଟର୍ ମାନେ ଆସିକି ରିପୋର୍ଟ୍ କରିକି ଉପର ଲେବଲ୍କୁ ପଠାନ୍ତି ତେଣୁ ଆମ ଗ୍ରାମାଞ୍ଚଳର ଲୋକ ମାନେ ବହୁତ ଖୁସି ହୁଅନ୍ତି କି ଲୋକମାନେ ଜାଣି ପାରୁଛନ୍ତି ଗ୍ରାମାଞ୍ଚଳର ଖେଳ ମଧ୍ୟ ଲୋକମାନେ ଦେଖିପାରନ୍ତି ଲାଇଭ୍ ମଧ୍ୟ ଆଜିକାଲି ୟୁଟ୍ୟୁବ୍ ମାଧ୍ୟମରେ ଲାଇଭ୍ ମଧ୍ୟ କରାଯାଉଛି ଆମ ଗ୍ରାମାଞ୍ଚଳ ଅଞ୍ଚଳର ଖେଳ କମ୍ପିଡ଼ିସନ୍ କ'ଣ ହେଲା କି ଟୁର୍ଣ୍ଣାମେଣ୍ଟ୍ ହେଲେ ମଧ୍ୟ ତେଣୁ କରି ଆମ ଗ୍ରାମାଞ୍ଚଳର ଲୋକମାନେ ବହୁତ ଖୁସି କି ଲୋକମାନେ ସହରର ଲୋକମାନେ ଦେଖିପାରୁଛନ୍ତି ଆମ ଗ୍ରାମାଞ୍ଚଳର ଖେଳକୁ ଆମ ଲୋକ ମାନେ ସମାଜିକତାରେ ସମ୍ପର୍କ ହୋଇପାରନ୍ତି ଲୋକ ମାନେ ଜାଣି ବି ପାରନ୍ତି ଯେ ଇଣ୍ଟର୍ ଏରିଆ ଟୁର୍ଣ୍ଣାମେଣ୍ଟ୍ ମଧ୍ୟ ଲାଇଭ୍ ଦେଖି ହଉଛି ସାମାଜିକ ମାଧ୍ୟମ ଦ୍ୱାରା ତେଣୁ କରି ଆମେ ବହୁତ ଖୁସି ଅଛୁ ଆମ ଗ୍ରାମାଞ୍ଚଳର ଲୋକ ମାନେ ବହୁତ ଖୁସି ଅଛୁ